ପିଲାଦିନର ଭ୍ରମଣରେ କିଛି କହିବା ପାଇଁ ଯାଉଛି ରହିଯାଇଛି ସେ ବିଷୟରେ ମୁଁ କିଛି କହୁଛି ମୋ ଘର ପାଖରୁ ପ୍ରାୟ ଦଶ ବାର କିଲୋମିଟର ଦୂରରେ ଥିବା ଆମର ଶିବ ପୀଠ ରହିଛି ସେଇ ଶିବ ପୀଠରେ ଶିବ ଚର୍ତୁଦ୍ଦସି ଝିଅ ବୋହୁ ନରନାରୀ ଉଭୟ ମିଳିମିଶି ବତି ଜାଳି ଯିଏ ଯାହାର ମନସ୍କାମନା ପାଇ ଶିବଙ୍କୁ ଆରାଧନା କରିଥାନ୍ତି ସେଇ ସେଇ ଯାତ୍ରା ସମୟରେ ଆମେ ମୁଁ ମୋର ନିଜର ସାଇକେଲ୍ରେ ସାଇକେଲିଂ କରି ଯାଉଥାଏ ସେଥିରେ ସେଇ ଯାତ୍ରା ଯାତ୍ରା ଯାତ୍ରାରେ ବିଭିନ୍ନ ପ୍ରକାର ଦୋକାନ ଦୋକାନ ସବୁ ବସିଥାଏ ପିଲାମାନଙ୍କ ଖେଳନା ଜିନିଷ ଅନ୍ୟାନ୍ୟ ସବୁ ରହିଥାଏ ସେଇଗୁଡ଼ିକ ସେଇଗୁଡ଼ିକରେ ବହୁତ ଥର ମୁଁ ଖେଳ ଖେଳିଛି ସେଥିରୁ ମୁଁ ଇଲେକ୍ଟ୍ରି ଦୋଳିକୁ ବହୁତ ଭଲ ପାଉଥିଲି କାହିଁକିନା ସାର୍ ମାନେ ପ୍ରାୟ ଖୁଣ୍ଟଗୁଡ଼ିକ ଯଦି କୋଡ଼ିଏ ଫୁଟ୍ ହେଇଥିବ ତାହେଲେ ସେ ଖୁଣ୍ଟ ଉପରୁ ଆଉ କୋଡ଼ିଏ ଫୁଟ୍ ଉପରକୁ ଗଲାବେଳେ ମୋତେ ବହୁତ ମଜା ଲାଗେ ଆଉ ଯେତେବେଳେ ଆସ୍ତେ ଆସ୍ତେ ସେଟା ତଳକୁ ଆସେନା ସେତେବେଳେ ମନଟା ବି ଆସ୍ତେ ଆସ୍ତେ ଥିମେଇ ଯାଏ ପୁଣି ଯେତେବେଳେ ଉଠିଯାଏ ସେତେବେଳେ ମନ ମୋର ଆନନ୍ଦିତ ହେଇ ଉଠେ ଏଇ ଝୁଲିବା ପାଇଁ ବି ମଧ୍ୟ ଖେଳିବା ପାଇଁ ମଧ୍ୟ ମୋତେ ବହୁତ ଭଲ ଲାଗେ ସେଥିରେ ଦୋକାନ ବଜାର ସବୁ କିଛି ହୋଟେଲ୍ ସବୁ ରହିଛି ଏଇ ଜାଗର ଯାତ୍ରାରେ ବହୁତ ବାହାରୁ ଯାତ୍ରା ପାର୍ଟି ଆସେ ଏଇ ଆମ୍ଭମାନଙ୍କୁ କିଞ୍ଚିତ ଆମକୁ ଉତ୍ସାହିତ କରି ଆମ ମନକୁ ଆମ କ୍ଲାନ୍ତକୁ କ୍ଲାନ୍ତ କ୍ଲାନ୍ତି ଜୀବନକୁ ଆନନ୍ଦିତ କରିଥାନ୍ତି